ମୁଁ ମୋ ପୁଅ ପାଇଁ ଗୋଟେ ପ୍ୟାଣ୍ଟ କିଣିଥିଲି ତାର ଦାମ୍ ଚାରିଶହ ଟଙ୍କା ନେଇଥିଲା କିନ୍ତୁ ଆସିକି ପିନ୍ଧିଲା ପରେ ତା କପଡ଼ା ଭଲ ପଡ଼ିଲାନି ତା କଲର ମଧ୍ୟ ବୋହିଗଲା ପଇସା ଗଲା କିନ୍ତୁ କପଡ଼ା ଭଲ ପଡ଼ିଲାନି ଏଥିଯୋଗୁଁ ବହୁତ ଖରାପ ଲାଗିଲା